ପ୍ରଥମେ ତ ମୁଁ ଯେଉଁଟା ଭଲ ଗଛ ଥାଏ ତାକୁ ମୁଁ ହେଲା ମଞ୍ଜି ତା'ର ନେଇକି ମଞ୍ଜି ତା'ର ପକେଇ ତା' ଫଳ ଚାଷ କରେ କେମିତି ତା'ର ମାନେ ଯେମିତି ଭଲ ଚାରା ହୁଏ ଚାରାରୁ ମୁଁ ହେଉଛି ଗୋଟେ ଚାରାରୁ ଲାଗେଇକି ତାକୁ ଗଛ ପୁରା ଲାଗେଇକି ଚାରାରୁ ଗୋଟେ ଚାରାକୁ ଏପଟ ସେପଟ କରି ଲାଗେଇ ଗୋଟେ ଚାରାରୁ ସେ ବଡ଼ ଗଛ ହେଲା ବଡ଼ ଗଛ ତାକୁ ମୁଁ ଡାଳ କଲିମି କଲି ସେ ଡାଳର କଣ୍ଠିରୁ କାଟିକି ସେ କଲିମି କରି ତାକୁ ଗୋଟେରୁ ତାକୁ ଦୁଇଟା କଲିମି କରି ତାକୁ ଫଳ ଫୁଲ କେମିତି ଭଲ ହବ ତାକୁ ସାର ଦେଇକି ମୁଁ ମୋର ହେଉଛି ତାକୁ ପାଣିଫାଣି ଦେଇକି ଭଲ ସାରଫାର ଦେଇ ତାକୁ ବଡ଼ ଗଛ କଲି ବଡ଼ ଗଛରୁ ଗୋଟେ ଗଛରୁ ମୁଁ ଚାରିଟା ଗଛ ଲଗେଇପାରିବି କେମିତି ଗୋଟେ ଗଛରୁ କେମିତି ଚାରିଟା ଗଛ ପାଇପାରିବି ତା'ର ଡାଳ କଲିମି କଲି ତା' ଭଲ ପ ପ୍ରଥମ ଯଦି ଧର ମୁଁ ଟମାଟୋ ଗଛଟାଏ ଲଗେଇଛି କି ବାଇଗଣ ଗଛ ଲଗେଇଛି ଗୋଟେ ଟମାଟୋ ଗଛରେ ମୁଁ ହେଉଛି କି କେମିତି ପାଇପାରିବି ଅଧିକ ଟମାଟୋ ଟମାଟୋ ଗଛକୁ ମୁଁ ଭଲ ଖାଦ୍ୟ ତାକୁ ଦେଇ ଅଧିକ ପାଣି ଦେଇ ତା'ର ଭଲ ଚାଷବାସ କରି ତାକୁ ତା'ର ଯତ୍ନ ନେଇକି ସେଇ ଗ ଗଛକୁ ଯତ୍ନ ନେଲେ ସେ ଟମାଟୋ କେମିତି ଭଲ ଫଳିପାରିବ ଆଉ ସେମିତି ଗାଇଗଣ ଗଛ ଗୋଟେ ମଞ୍ଜି ପ ବିଞ୍ଚି ଦେଲି ମଞ୍ଜିରୁ ମୁସା ଛୋଟ ଛୋଟ ଗଛ ହେଲା ଛୋଟ ଛୋଟ ଗଛକୁ କେମିତି ବଡ଼ ବଡ଼ ଗଛ ହବ ବଡ଼ ଗଛ କରି କେମିତି ତା'ଦେହରୁ ଗୋଟେ ଗୋଟେ ଗଛ ସବୁ ଲଗେଇକିରି ତା' ଦେହରୁ କେମିତି ଫଳ ଭଲ ପାଇପାରିବି ବଡ଼ ଗଛଟେ କରିକିରି ଏହିଭଳି ସାର ପକେଇକି ମୁଁ ମୋର ତା'ର ଯତ୍ନ ନେଇକି ବାଇଗଣ କେମିତି ପାଇପାରିବି ଭଲ ଚାରା କରେ ମୁଁ ଚାରା କରିକିରି କଲିମି କରେ ଏହିଭଳି ଭାବରେ ମୁଁ ଗଛର ଯତ୍ନ ନିଏ କଲିମି କରେ ତା' ଚାରା ଇଏ କରେ